ସତର ନଭେମ୍ବର ଉଣେଇଶିଶହ ଛୟାନବେ ନଅ ମେ ଉଣେଇଶିଶହ ଅଠାନବେ ତିନି ଜୁନ୍ ଦୁଇ ହଜାର ବାର ଡିସେମ୍ବର ଦୁଇ ହଜାର ଦୁଇ ଏକ ଏକ ଅଠର ଶହ ଅଠାଅଶୀ